ପଶୁ ଆମେ ପାଳନ କରିଚୁଁ ଏମାନଙ୍କ ସେମାନଙ୍କୁ ଯେଉଁ ସବୁ ରୋଗମାନେ ହେଇଥିସି ସେମାନଙ୍କ ରୋଜଗାର ସେମାନଙ୍କ ରୋଗର ବ୍ୟବହାର ଔଷଧ ପତ୍ର ଦ୍ଵାରା କର୍ସୁଁ ଗରମ୍ ପାଏନ୍ଥି ତାଙ୍କର୍ ସୁସ୍ଥ ସବଲ କରିକି ତାଙ୍କୁ ଧୁଆରେତା କରିକରି ସଫା ସୁୁତୁରାରେ ଡକ୍ଟର୍ଙ୍କର୍ ଦେଖେଇକରି ଏଭିଆନ୍ ଇନ୍ଫ୍ଲୋଏଞ୍ଜା ଇତ୍ୟାଦି ଔଷଧ ପତର ବ୍ୟବହାର କରିଥିସୁଁ ଆଉ ସେମାନଙ୍କୁ ସୁସ୍ଥ ସବଲ ରଖିକିରି ତାଙ୍କର ଖାଦ୍ୟପେୟ ସବୁ ସୁସ୍ଥସବଲ କରିକିରି ତାଙ୍କୁ ଡକ୍ଟର୍ ଦେଖେଇ କରି ଆମେ ଭଲ୍ କରିକିରି ପଶୁମାନଙ୍କୁ ରଖିଥିସୁଁ ଏବଂ ତାଙ୍କର୍ ଲାଲନ୍ପାଳନ୍ ସହ ତାଙ୍କୁ ଭଲ୍ କରିକି ରଖିକରି ଖାଇବା ପିଇବାକେ ଦେଇକରି ଭଲ୍ କରି ସୁସ୍ଥ ସବଲ ରଖ୍ସୁଁ